ଯଦି ମୁଁ ରୋଷେଇ କରିଥିବା ଖାଦ୍ୟକୁ ଅନ୍ୟମାନେ ପସନ୍ଦ କରନ୍ତି ତାହେଲେ ମୁଁ ମୋର ୟୁଟ୍ୟୁବ ମାଧ୍ୟମରେ ମୋର ଖାଦ୍ୟକୁ ମୁଁ କିଭଳି ଭାବରେ ପ୍ରସ୍ତୁତ କରୁଛି ତାକୁ ମୁଁ ୟୁଟ୍ୟୁବ ମାଧ୍ୟମରେ ଦେଖାଇବି ଏବଂ ସେହି ଖାଦ୍ୟରେ କେତେ ପରିମାଣରେ ଲୁଣ ପଡ଼ିବ କିଭଳି ଭାବରେ ପ୍ରସ୍ତୁତ ହେବ କିଭଳି ତେଲ ପଡ଼ିବ ତାର ତାକୁ ମୁଁ ୟୁଟ୍ୟୁବ ମାଧ୍ୟମରେ ପରିବେଷଣ କରିବି ଏବଂ ଅନ୍ୟମାନେ ତାକୁ ଖାଇ ବହୁତ ଆନନ୍ଦ ପାଇପାରିବେ ଏବଂ ମୋତେ ଲାଇକ୍ କରି ପାରିବେ